ମୁଁ ଏବଂ ମୋ ପରିବାରର ଲୋକେ ଧାର୍ମିକ ପର୍ବ ପାଳନ କରୁ ବେଶି ଖାସ କରି ଆମେ ଦୀପାବଳି ବହୁତ ଧାରଣରେ କରିଥାଉ ବହୁତ ଭଲରେ ଆମେ ଦୀପାବଳି ଦିନ ସମସ୍ତଙ୍କର ପାଇଁ ନୂଆ ଡ୍ରେସ ଆଣୁ ସମସ୍ତେ ନୂଆ ଡ୍ରେସ ପିନ୍ଧୁ ସକାଳୁ ସକାଳୁ ଆମେ ସବୁ ଘର ଦାଣ୍ଡ ବାହାର ସବୁ ଯାକ ସଫା କରୁ ଧୁଆ ଧୋଇ କରିକି ସଫା କରିକି ରଖିଥାଉ ଆଉ ମାନେ ସନ୍ଧ୍ୟା ହୋଇଗଲା କହିଲେ ଆମର ପୂଜା ଆରମ୍ଭ ହେବା ପୂର୍ବରୁ ଆମେ ସମସ୍ତେ ନୂଆ ଡ୍ରେସ ପିନ୍ଧିକି ଘର ଚାରି ପାଖରେ ଆମେ ଲିଚୁଟା ସଜାଇକି ରଖି ଦେଇଥାଉ ଚାରିପାଖ ଆମେ ସବୁ ଦୀପ ଯାକ ଘିଅ ଦେଇକି ବଇଠା ବସାଇକି ଘର ଚାରି ପାଖ ଦେଉ ଦେଇ ସାରିଲା ପରେ ଆମେ ବାଣ ଫୁଟାଉ ବାଣ ଫୁଟାଉ ଆମର କିଛି ଲୋକ ପୂଜାରେ ବସନ୍ତି କିଛି ଲୋକ ବାଣ ଆକାରେ ଇଆଡ଼େ ବାହାରେ ବାଣ ଫୁଟାଇବାରେ ବ୍ୟସ୍ତ ରୁହନ୍ତି ବହୁତ ମାନେ ଖୁସିରେ ସେହି ଦିନ ପୂଜାଟା ବି ହୁଏ ବାଣ ଫୁଟାଇବାଟା ବି ହୁଏ ଆଉ ନୂଆ ଡ୍ରେସ ବି ମିଳେ ଏମିତି ପାଇଁ ବହୁତ ଖୁସି ଲାଗେ ଆମ ପରିବାରରେ ସମସ୍ତଙ୍କର ଅଭ୍ୟାସ ସେହି ଦିନ ଯେ ଆମେ ପାଣି ଟୋପାଏ ବି ପିଇବୁ ନାହିଁ ଯେପର୍ଯ୍ୟନ୍ତ ପୂଜା ନ ସରିଛି ଯେପର୍ଯ୍ୟନ୍ତ ଦୀପ ନ ଜଳିଛି ଆମେ ପାଣି ଠୋପେ ବି ପିଇବୁ ନାହିଁ ସବୁ ପୂଜା ପର୍ବ ସାରି ସାରିଲା ପରେ ଯାଇ ଆମେ ଅରୁଆକୁ ଡାଲମା କରିକି ରାତିରେ ଖାଇଥାଉ